ଗ୍ରାମାଞ୍ଚଳର ସରକାରୀ ଶାସନ ଅବସ୍ଥା ଦୁର୍ଲଭ ଦୁର୍ବଳ ସରକାରୀ ସେବାଟା ହେଲା ଆମର ଯେନ୍ ରୋଡ଼୍ ରାସ୍ତା ଯେନ୍ ପୁରା ଖାଇ ଦେଉଛନ୍ ପଇସା ପୁରା ଘଟିଆ ଘଟିଆ ଜିନିଷ ମାନେ କରୁଛନ୍ ଭଲ ହେଲା ଆଉ ପରିବେଶ ଅବକ୍ଷୟ ଯେନଟା ହେଉଛି ପରିବେଶ ଯେନ୍ ଗ୍ କୁଟ କୋଟା ଛଟା ଯେନ୍ କରୁଚନ୍ ଭଲ ସେ ତା'ର୍ ମାନେ ରୋଡ଼େ ରାସ୍ତା ଯେନୁ କାଟି କୁଟା ନଉଚନ୍ ହେଲା ଆଉ ନଦଆ ବନ କାଟ ଏଟା ମାନେ ଆଗରୁ ଜନ ସବୁ ଏଟ ସବୁ ଭଲ ନ କର ସ୍ୱାସ୍ଥ୍ୟ ଅସମାନ ହେ ବଲେ ଯେନ୍ଟା ହେଉଛି ଆମର ଆମ୍ବୁଲାନ୍ସ ଫେମ୍ବୁଲେନ୍ସ ସେଥିରେ ପୁରା ଏଇଟା କରୁଛନ୍ ଅପରାତ୍ରଟା ଯେନ୍ଟା ଉଚି ଗହ୍ଜେଇ ଗଞ୍ଜେଇ କାକଣା ଯେହିଁତିି ହିିଁ ଜିନିଷ୍ ମାନେ ପିଉଛନ୍ ଏସବୁ ଜିନିଷ୍ କିଣି କରି ଏଟା ହ ବଲା